ନୂଆ ବାଇକ୍ ଚାଳକମାନେ ଭୁଲ କରନ୍ତି ଯେ ନୂଆ ନୂଆ ବାଇକ୍ ଚଲେଇବା ଶିଖିିକି ସ୍ପିଡ଼ରେ ଚଲେଇବେ ବିନା ହେଲମେଟରେ ଗାଡ଼ି ଚଲେଇବେ ଆଉ କିଛି ଲାଇସେନ୍ସ ନଥିବ ତାଙ୍କ ପାଖରେ ଆଉ ବେଶୀ ସ୍ପିଡ଼ରେ ଗାଡ଼ି ଚଲେଇବେ ଟ୍ରାଫିକ ନିୟମ ମାନିବେ ନାହିଁ ଏପଟେ ସେପଟେ ଏପଟେ ସେପଟେ ହେବେ ଏପଟେ ବୋଲେ ରାଇଟ୍ ସାଇଡ୍ ତାଙ୍କର ସାଇଡ୍ ଛାଡ଼ିକିନା ଅଲଗା ସାଇଡ୍ରେ ଗାଡ଼ି ଚଲେଇବେ ଆଉ ପଛରେ ଗାଡ଼ି ଅଛି ବୋଲେ ପଛରେ ବାଇକ୍ ଅଛି କି ଆଗରେ ବାଇକ୍ ଅଛି ସେଟା ଦେଖିବେ ନାହିଁ ସେମାନେ ଖାଲି ସ୍ପିଡ଼ରେ ବହୁତ ସ୍ପିଡ଼ରେ ବାଇକ୍ ଚଲେଇବେ ଆଉ ନିୟମ ବୋଲେ ନିଜ ସେ ନୂଆ ବାଇକ୍ ଚାଳଙ୍କଙ୍କ ପାଖରେ ହେଲମେଟ ଥିବାର ଅଛି ହେଲମେଟ ପିନ୍ଧିକିନା ଗାଡ଼ି ଚଲେଇବେ ଲାଇସେନ୍ସ ରଖିବେ ଲାଇସେନ୍ସ ଧରିକିନା ଗାଡ଼ି ଚଲେଇବେ ଲାଇସେନ୍ସ ବନେଇବେ ସେମାନେ ଆହୁରି ଟ୍ରାଫିକ ନିୟମ ମାନିବେ ଟ୍ରାଫିକ ଲାଇଟ ସବୁ ନିୟମ ଟ୍ରାଫିକ ଯେତେ ନିୟମ ଅଛି ସେମାନେ ସବୁ ମାନିବେ ମାନିକିନା ଗାଡ଼ି ଚଲେଇବେ